ମୁଁ ଆଗରୁ ଛୋଟ ଛୁଆ ଥିଲାବେଳେ ଦେଖିଛି ଉଲ୍କା ବର୍ଷା ଉଲକା ପିଣ୍ଡ ତଳକୁ ପଡ଼ିବାର ଦେଖିଛି ଏବଂ ସେତେବେଳେ ଆମର ସାଧାରଣଭାବେ ଆମେ ଶୁଣିଥିଲୁ ଏବଂ ଧାରଣା ବି ଥିଲା ଯେ ଆମର ତାକୁ ଦେଖି ଉଲ୍କା ପିଣ୍ଡ ଖସୁଥିବାର ଦେଖି ଆମେ ଯାହା ମାଗିଥାଉ ତାହା ମିଳିଥାଏ ଆଉ କିନ୍ତୁ ଏବେ ଆମର ସେ ଧାରଣା ନାହିଁ ଆଉ ସେମିତି ବି ଆଉ ଦେଖି ବି ଦେଖିଲେ ବି ଆମେ ଆଉ କିଛି ଇଚ୍ଛା କରୁନାହୁଁ ମାଗିବା ପାଇଁ